ହ୍ୟାଲୋ ଆପଣ ଝିଲମିଲ ରେଷ୍ଟୁରାଣ୍ଟରୁ କହୁଛନ୍ତି ମୁଁ ଆପଣଙ୍କୁ ଖାଦ୍ୟ ଅର୍ଡ଼ର କରିଥିଲି ମୁଁ କହିଥିଲି ଆପଣଙ୍କୁ ନଅଟା ବେଳେ ଆଣି ଖାଦ୍ୟ ପହଞ୍ଚାଇବା ପାଇଁ ଆଛା କୁହନ୍ତୁ ଆଉ କେତେ ସମୟ ଲାଗିବ ଆଉ ମୋ ପାଖରେ ପହଞ୍ଚିବା ପାଇଁ ମୋତେ ଟିକେ ବୁଝିକି ଟିକେ ଶୀଘ୍ର କୁହନ୍ତୁ